ଭାଇ ରାୟଗଡ଼ା ଯିବା ପାଇଁ ରାସ୍ତା ଆଉ କେଉଁପଟେ ଗଲେ ପାଖ ପଡ଼ିବ କି ରାସ୍ତା ଏପଟ ଜାମ ଅଛି ଶୀଘ୍ର ମୋର କାମ ଅଛି ତ ଯିବାକୁ ପଡ଼ିବ